ମୁଁ ଆଉ ମୋ ଯା ଦୁଇଜଣ ଯାକ ଗୋଟିଏ ଇଟା ଫ୍ୟାକ୍ଟ୍ରିରେ କାମ କରୁଥିଲୁ ଆଉ ଦୁଇଜଣ ଯାକ ଆମେ ସବୁଦିନ ସାଙ୍ଗ ହୋଇକି ଯାଉ ଇଟା ଫ୍ୟାକ୍ଟ୍ରି ସାଙ୍ଗ ହୋଇକି ଯାଉ ସାଙ୍ଗ ହୋଇକି ବି ଘରକୁ ଫେରୁ ଆଉ ସବୁଦିନ ଯାକ ଦୁଇଜଣ ଯାକ ସାଙ୍ଗ ହୋଇକି ସେହିଠି ଇଟା ଫ୍ୟାକ୍ଟ୍ରିରେ ଖାଇବା ନେଉ ଖାଉ ଆଉ ଦିନେ ଗୋଟିଏ ଦିନ କ'ଣ ହେଲା ନା ଆମ ଘରେ ଝଗଡ଼ା ହୋଇଥିଲା ତା'ପରଦିନ ସକାଳୁ ସେ ଆଉ ମୋତେ ଆଉ ଡାକିଲାନି ତା'ର ଏକା ପଳାଇଛି ତା'ପରେ ଟିକେ ଲେଟ୍ରେ ମୁଁ ଇଟା ଫ୍ୟାକ୍ଟ୍ରି କି ଗଲି ଗଲି ଦୁଇଜଣ ଯାକ ସେ ଆଉ ମୋ ସହ କଥା ହେଉନଥାଏ ମୋତେ ବି ଟିକେ କାମ କରିବାକୁ କଷ୍ଟ ଲାଗିଲା ଯେହେତୁ ତା'ସହ କଥା ହେଉଥିଲି ସେ ଆଉ କଥା ହେଲାନି ମୋତେ ଭଲ ଲାଗିଲାନି ସେହିଠି କାମ କରିବାପାଇଁ ମୁଁ କ'ଣ କଲି ଦେହ ଖରାପର ବାହାନା କରି ପଳାଇଲି ମୋ ସାର୍ ମୁଁ ଅନ୍ୟ ଏକ ଫ୍ୟାକ୍ଟ୍ରି କି କାମ କରିବା ପାଇଁ ପଳାଇଲି ମୋ ଶାଶୁଙ୍କୁ ସେ ଫ୍ୟାକ୍ଟ୍ରି କି କାମ କରିବାକୁ ପଠାଇଦେଲି